ଯଦି ସେମାନେ ମୁଁ ପ୍ରସ୍ତୁତ କରିଥିବା ଖାଦ୍ୟକୁ ପସନ୍ଦ କରନ୍ତି ଆଉ ନିଜ ଘରେ ବନେଇକି ଖାଇବା ପାଇଁ ଚାହାନ୍ତି ମୋତେ ପଚାରିଲେ ମୁଁ ଯେମିତି ପ୍ରୋସେସ୍ରେ ଖାଇବା ବନେଇଥିଲି ତ ମୁଁ ବି ସେମାନଙ୍କୁ ସେମିତି ହୁଏ କାହିଁକିନା ମାନେ ବହୁତ କିଛି ରୋଷେଇର ଜିନିଷ ଅଛି ଯେଉଁଟାକି ମାନେ କମ୍ ପଡ଼ିଲେ ବି ଭଲ ଲାଗିବ ନାହିଁ ଅଧିକ ପଡ଼ିଲେ ବି ଭଲ ଲାଗିବ ନାହିଁ ଯେମିତିକି ଲୁଣ ଲୁଣର ସ୍ଵାଦ ଅନୁସାରେ ହିଁ ପଡ଼େ ନା ଠିକ୍ ସେମିତି କେଉଁ ଜିନିଷ ପକାଇଲା ପରେ କେଉଁଟା ପକାହେବ ଆଉ କେଉଁଟା କେତେ ପରିମାଣରେ ସିଝିବ କେତେ ପରିମାଣରେ ପାଣି ଦରକାର ହୁଏ ସେସବୁ ବିଷୟରେ ମୁଁ ୟୁଟ୍ୟୁବ୍ରୁ ହିଁ ଦେଖିକି ବନାଏ ତ ମୁଁ ବି ଯେମିତି ବନେଇଥିଲି ତାଙ୍କୁ ବି ଠିକ୍ ସେମିତି ହିଁ ବନାଅ ବୋଲିକି ପରାମର୍ଶ ଦିଏ ଆଉ ସେମାନେ ବି ବନେଇକି ଖାଆନ୍ତି